ଭାରତରେ ପ୍ରାୟତଃ ସବୁପ୍ରକାରର ସ୍ୱାସ୍ଥ୍ୟସେବା ଉପଲବ୍ଧ ରହିଛି ହେଲେ ମଧ୍ୟ ଆମ ଭାରତରେ ଯେଉଁ ଯେଉଁ ଡକ୍ଟରମାନେ ଉତ୍ପନ୍ନ ହେଉଛନ୍ତି ସେହିସବୁ ଡକ୍ଟରମାନେ ବିଦେଶରେ ଯାଇ ନିଜର କାର୍ଯ୍ୟ କରୁଛନ୍ତି ଏହାଦ୍ୱାରା ଆମ ଭାରତ ନିଜ ସମ୍ପଦର କ୍ଷୟ ଘଟୁଛି ଏହା ଆମ ଭାରତ ପାଇଁ ଜମାରୁ ବି ଠିକ୍ କଥା ନୁହେଁ ଏଥିପାଇଁ ଯେଉଁ ପିଲାମାନେ ଡକ୍ଟର ଶିକ୍ଷାଗ୍ରହଣ କରୁଛନ୍ତି ସେମାନେ ଆମ ଭାରତରେ ହିଁ ରହି ନିଜର ଜ୍ଞାନ ଏବଂ କୌଶଳର ପ୍ରଚାର କରନ୍ତୁ ଏବଂ ଏହାଦ୍ୱାରା ବହୁତ ଗୁଡ଼ାଏ ଲୋକଙ୍କର ଉପକାର କରନ୍ତୁ ଏହିସବୁ ସୁବିଧା ଯଦି ଆମ ସରକାର ବୁଝିପାରନ୍ତେ ଏବଂ ସେ ପିଲାମାନଙ୍କୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରନ୍ତେ ତା'ହେଲେ ଆମର ବିଶେଷ କିଛି କ୍ଷୟକ୍ଷତି ହୋଇନଥାନ୍ତା ହେଲେ ଭଲ ଭଲ ଡକ୍ଟରମାନେ ଆମ ଭାରତରେ ଉତ୍ପନ୍ନ ହେଉଥିଲେ ମଧ୍ୟ ବାହାରକୁ ଯିବାରୁ ବହୁତ ଗୁଡ଼ାଏ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି